ଭାରତରେ ବିଭିନ୍ନ ଭାଗର ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ ଏବଂ ଭାରତର ଅଲଗା ଅଲଗା ଜାଗାରେ ମଧ୍ୟ ଓଡ଼ିଆ ଭାଷାକୁ ରିପ୍ରେଜେଣ୍ଟ୍ କରାଯାଏ ଯେମିତିକି ଆମ ଦିଲ୍ଲୀରେ ମଧ୍ୟ ବହୁତ ଗୁଡ଼ାଏ ସାଂସ୍କୃତିକ କାର୍ଯ୍ୟକ୍ରମ ହେଇଥାଏ ଯେମିତିକି ସେଠାରେ ଆମର ଛଉ ନୃତ୍ୟ ଯାଇଥାଏ ଆମର ଓଡ଼ିଶୀ ନୃତ୍ୟ ଯାଇଥାଏ ଏମିତି ଅଲଗା ଅଲଗା ଜାଗାରେ ଆମର ନୃତ୍ୟ ପରିବେଷଣ କଲେ ଓଡ଼ିଆମାନଙ୍କର ଭୂମିକା ମଧ୍ୟ ଆଗକୁ ବଢ଼ିବା ଯେପରିକି ଆମର ଦ୍ରୌପଦୀ ମୂର୍ମୁ ମଧ୍ୟ ଏକ ଓଡ଼ିଆ ସେମାନେ ମଧ୍ୟ ଯାଇକି ଆମର ପ୍ରଥମ ଭାରତୀୟ ନାଗରିକ ଭାବରେ ସେଠାରେ ପଦବୀ ପାଇଛନ୍ତି ଏହାଦ୍ୱାରା ଆମର ଓଡ଼ିଆଭାଷା ଏବଂ ଓଡ଼ିଆ ସମାଜର ମଧ୍ୟ ବହୁତ ଆଗକୁ ଯାଇଛି ଏବଂ ସେଠାରେ ମଧ୍ୟ ବହୁତ ବଡ଼ ବଡ଼ ଲୋକ ଯେମିତିକି ଆମର ନବୀନ ପଟ୍ଟନାୟକ ସାର୍ ସେମାନେ ମଧ୍ୟ ଆମ ଦେଶକୁ ବହୁତ ଆଗକୁ ନେଇଛନ୍ତି ଓଡ଼ିଆ ଭାଷା ପାଇଁ ଏପରି ବହୁତ ବଡ଼ ବଡ଼ କଳାକାରମାନେ ମଧ୍ୟ ଅଛନ୍ତି ଯେଉଁମାନେ କି ଅଲଗା ଯେମିତିକି ବଲିଉଡ଼୍ ଜଗତରେ କାମ କରୁଛନ୍ତି ହଲିଉଡ଼୍ ଜଗତରେ କାମ କରୁଛନ୍ତି ସେମାନେ ମଧ୍ୟ ଆମ ଓଡ଼ିଆ ଓଡ଼ିଆ ଲୋକ ଆଗେଇଲେ ଆମ ଓଡ଼ିଆ ଭାଷା ମଧ୍ୟ ଆଗେଇବେ ଓଡ଼ିଆ ଲୋକ ଯଦି ଆଗେଇବେ ନାହିଁ ତେବେ ଆମ ଓଡ଼ିଆଭାଷା ମଧ୍ୟ ତଳେ ରହିଯିବ ଯଦି କୌଣସି ବ୍ୟକ୍ତି ଆଗକୁ ଯାଉଛି ଓଡ଼ିଆ ଲୋକ ଆଗକୁ ଯାଉଛି ତେବେ ସେ ଏକା ଯାଉ ନାହିଁ ତା ସହିତ ଆମ ଭାଷା ମଧ୍ୟ ଆଗକୁ ଯାଉଛି